ଆମ ଅଞ୍ଚଳରେ ବା ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ପ୍ରକାରର ଅପରାଧ ଏବେ ବଢ଼ି ବଢ଼ି ଚାଲିଛି ଯେମିତି କି ଚୋରି ଡକାୟତ ଓ ବେଆଇନ କାର୍ଯ୍ୟ ଗୁଡ଼ିକ ବିଭିନ୍ନ ମାତ୍ରାରେ ହେଉଅଛି ପୋଲିସ ଏଥିପ୍ରତି ଅଛି କିଛି ପଦକ୍ଷେପ ନେଉଛନ୍ତି କିନ୍ତୁ ମାନେ ବହୁତ ଡେରିରେ ନେଉଛନ୍ତି ଯେମିତି କି ଆମେ ଫୋନ୍ କଲା ମାନେ ଅପରାଧ ହେବାର ବହୁତ ଅଧ ଘଣ୍ଟା ଘଣ୍ଟାଟେ ପରେ ଆସିକି ପହଞ୍ଚୁଛନ୍ତି ଏବଂ ଲା ବହୁତ ଲାଞ୍ଚ ବି ନେଉଛନ୍ତି ଯେଉଁମାନେ ଅପରାଧ କରିଛନ୍ତି ଯଦି ସେମାନେ କିଛି ଲାଞ୍ଚ ଦେଇଦେଉଛନ୍ତି ତ ସେମାନେ ସେମାନଙ୍କୁ ଛାଡ଼ି ଦେଉଛନ୍ତି ଏବଂ ସାଧାରଣ ନାଗରିକ ମଧ୍ୟ ଏଥିପ୍ରତି ବହୁ ପ୍ରଭାବିତ ହେଉଛନ୍ତି ଏବଂ ହଇରାଣ ମଧ୍ୟ ହେଉଛନ୍ତି ଯେମିତିକି ଦୁର୍ଘଟଣା ଯେଉଁ ଯେଉଁ ଜାଗାରେ ବି ଦୁର୍ଘଟଣା ହେଉଛି ତ ସେହି ସ୍ଥାନରେ ଯେଉଁ ବି ବାଇକ ଚାଳକ ହେଉ